ଭାରତରେ ବିଭିନ୍ନପ୍ରକାରର ସାଂସ୍କୃତିକ ପରମ୍ପରା ରହିଅଛି ଯେପରିକି ଦୀପାବଳୀ ଦଶହରା ମକର ସଂକ୍ରାନ୍ତି ପବିତ୍ର ରଥଯାତ୍ରା ଇତ୍ୟାଦି ଏଥି ମଧ୍ୟରୁ ଦଶହରା ପର୍ବଟି ଅନ୍ୟତମ ଏହାକୁ ଦେଶର କୋଣ ଅନୁକୋଣରେ ପାଳନ କରାଯାଏ ଦଶହରା ପର୍ବକୁ ଦେଶରେ ବାସ କରୁଥିବା ପ୍ରତ୍ୟେକ ଶ୍ରେଣୀର ଲୋକେ ଯେପରିକି ହିନ୍ଦୁ ଖ୍ରୀଷ୍ଟିଆନ୍ ମୁସ୍ଲିମ୍ ଶିଖ୍ ଈସାଈ ସମସ୍ତେ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି ଏହା ଦ୍ୱାରା ଜଣାଯାଏ ଯେ ଭାରତରେ ବିଭିନ୍ନପ୍ରକାରର ସଂସ୍କୃତିକୁ ଲୋକେ ପାଳନ କରିବାକୁ ପସନ୍ଦ କରନ୍ତି